ଗଞ୍ଜାମ ଜିଲ୍ଲାରେ ଚାଷ ମୁଖ୍ୟତଃ ଫସଲ ଗୁଡ଼ିକ ହେଲା ଧାନ ଆମ ଗଞ୍ଜାମ ଜିଲ୍ଲାର ମୁଖ୍ୟତଃ ଚାଷ ହେଉଛି ଧାନ ଧାନ ଚାଷ କରିବା ଦ୍ୱାରା ଆମକୁ ବହୁତ ଲାଭ ହୋଇଥାଏ ଧାନରୁ ଚାଉଳ ହୋଇଥାଏ ଚାଉଳକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଉ ଚାଉଳକୁ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ଆମର ଭୋକ ମେଣ୍ଟି ଥାଏ ଆଖୁ ଆଖୁ ଦ୍ୱାରା ଆମେ ଚିନି ଚିନି ଗ୍ରହଣ କରିଥାଉ ଚିନି ତ ଆଖୁର ରସ ବି ହୋଇଥାଏ ଆଖୁ ରସ ଆମେ ପିଇଥାଉ ଆଖୁ ରସ ଦ୍ୱାରା ମଧ୍ୟ ବି ତିଆରି ହୁଏ ଓ ଡାଲି ଜାତୀୟ ଫସଲ ମୁଗ ମୁଗ ମୁଗରେ ଆମର ମାନେ ଡାଲି ଜାତୀୟ ଖାଦ୍ୟ ରୂପ ଆମେ ଗ୍ରହଣ କରିଥାଉ ରାଶି ରାଶି ଆମେ ତେଲ ଭାବରେ ଗ୍ରହଣ କରିଥାଉ ରାଶି ତେଲ କରି ରାଶି ବୁଣିବା ଦ୍ୱାରା ଆମକୁ ବହୁତ କିଛି କାମରେ ଆସିଥାଏ ରାଶି ରାଶି ଖଜା ହୁଏ ଖଜା ରାଶି ତେଲ ବି ତିଆରି କରିଥାଏ ରାଶି ତେଲ ତିଆରି ହେବା ଦ୍ୱାରା ଆମର ମୁଣ୍ଡରେ ଲଗାଇଥାଉ ଓ ବିରି ବିରିରେ ଆମେ ବିଭିନ୍ନ ବିଭିନ୍ନ ପର୍ବପର୍ବାଣୀ ପିଠା ମଧ୍ୟ ତିଆରି କରିଥାଉ ପିଠା ତିଆରି କରିବା ଦ୍ୱାରା ଆମେ କୌଣସିସି ପର୍ବପର୍ବାଣି ତିଆରି କରିଥାଉ ରୋଷେଇ ଚାଉଳ ଆଖୁ ଇତ୍ୟାଦି ଆମକୁ ବହୁତ ବହୁତ ସାହାଯ୍ୟ କରେ ଯେହେତୁ ଆମ ଓଡ଼ିଶାର ପରମ୍ପରା ହେଉଛି କୃଷି କୃଷି କରିବା ଦ୍ୱାରା ହିଁ ଆମକୁ ଖାଦ୍ୟ ଇତ୍ୟାଦି ଇତ୍ୟାଦି ମିଳିଥାଏ ନହେଲେ ତ ଆମକୁ କେଉଁଠୁ ଖାଦ୍ୟ ମିଳିବ ତ